ମୁଁ ଭାବୁଛି ଆମ ଅଞ୍ଚଳର ଆଞ୍ଚଳିକ ଭାଷାରେ ଟିଭି ଏବଂ ଅନଲାଇନ୍ ମାଧ୍ୟମରେ ଆଧୁନିକ ଶିକ୍ଷାଗତ ବିଷୟବସ୍ତୁ ତିଆରିହେବା ଉଚିତ୍ କାରଣ ପିଲାମାନଙ୍କୁ ଏଇ ଅନଲାଇନ୍ ରେ ଏ ଶିକ୍ଷା ମିଳୁଛି ବା ଶିକ୍ଷାଗ୍ରହଣ କରୁଛନ୍ତି ତେଣୁ ଅନଲାଇନ୍ ମାଧ୍ୟମରେ ଯୋଉଁ ଶିକ୍ଷାଗ୍ରହଣ କରୁଛନ୍ତି ସେଥିପାଇଁ ଅନଲାଇନ୍ ରେ ଅଧିକ ଶିକ୍ଷାଗତ ବିଷୟବସ୍ତୁ ତିଆରିହେବା ନିହାତି ଦରକାର ଆଉ ଆମ ଅଞ୍ଚଳରେ ଆଞ୍ଚଳିକ ଭାଷାରେ ଟିଭି ବା ଆଞ୍ଚଳିକ ଭାଷାରେ ଟିଭି କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତହେବା ନିହାତି ଦରକାର ଯେହେତୁ ଆଞ୍ଚଳିକ ଭାଷା ଆମମାନଙ୍କର ଓଡ଼ିଆ ତେଣୁ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେଇ ଟିଭିରେ ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବା ନିହାତି ଦରକାର ତେଣୁ ହଁ ମୁଁ ଭାବୁଛି ଆମ ଅଞ୍ଚଳରେ ଆଞ୍ଚଳିକ ଭାଷାରେ ଟିଭି ଏବଂ ଅନଲାଇନ୍ ମାଧ୍ୟମରେ ଅଧିକ ଶିକ୍ଷାଗତ ବିଷୟବସ୍ତୁ ତିଆରିହେବା ନିହାତି ଦରକାର କାରଣ ଏହାଦ୍ଵାରା ପିଲାମାନଙ୍କର ବା ଛାତ୍ର ଛାତ୍ରୀମାନଙ୍କର ଉନ୍ନତି ବା ବିକାଶ ହେବ ବା ସେମାନଙ୍କର ଭବିଷ୍ୟତ ଉଜ୍ଜଳମୟ ହେବ